ଆମେ ମୋବାଇଲ କମ୍ପ୍ୟୁଟର ଶିଖିଥାନ୍ତି ଯାହାକି ମୋବାଇଲ ଦ୍ୱାରା ଆମେ କେତେକ କାମରେ ଆମକୁ ଲାଗିଥାଏ ଯାହା କଲ୍ କରିଥାଉଁ ଭିଡ଼ିଓ କଲ୍ କରିଥାଉଁ ଏମିତି କେତେକ ଜିନିଷ ଆଉ କମ୍ପ୍ୟୁଟରରେ ତ ଆମେ କମ୍ପ୍ୟୁଟର ଶିଖିବା ପାଇଁ କମ୍ପ୍ୟୁଟର କ୍ଲାସ୍କୁ ଯିବା ପଡ଼େ କମ୍ପ୍ୟୁଟର ବିଷୟରେ ସବୁ ଶିଖିବାକୁ ପଡ଼େ ଯେମିତି ଇନଫର୍ମେସନ୍ ଟେକ୍ନୋଲୋଜି ଟେକ୍ନୋଲୋଜି ବିଷୟରେ ଆମେ ବହୁତ ଶୁଣିଛୁଁ ଆମେ ପଢ଼ିଛୁ ବି ଟେକ୍ନୋଲୋଜି କମ୍ପ୍ୟୁଟର ଦ୍ୱାରା ଆମେ କମ୍ପ୍ୟୁଟର ଚଲାଇବା ଶିଖୁଁ କମ୍ପ୍ୟୁଟର ଚଲାଇବାକୁ ଆମକୁ ବହୁତ ଭଲ ଲାଗେ ଯେମିତି ଅପଡ଼େଟ୍ ସେଇଟା ମଧ୍ୟ ବି କରିଥାଉ ବ୍ୟାଙ୍କ ଯିବାକୁ ବି ମଧ୍ୟ ପଡ଼ିଥାଏ ଆଉ ଆଜିକାଲି ତ ବହୁତ ଉନ୍ନତି ହେଇଯାଇଛି ପରିବର୍ତ୍ତନ ହେଇଯାଇଛି ଯେମିତି କମ୍ପ୍ୟୁଟର ମୋବାଇଲ ଆସିଲା ପରି ସମସ୍ତେ ମୋବାଇଲ ଚଲାଇବା ଜାଣନ୍ତି କମ୍ପ୍ୟୁଟର ମଧ୍ୟ ଶିଖିବା ଜାଣନ୍ତି